ହ୍ୟାଲୋ ନମସ୍କାର ନମସ୍କାର କିଏ କହୁଥିଲେ ହଁ ଏବେ କୁହ ହଉ ତୁମ ରେଜଲ୍ଟ ବାହାରିସାରିଲାଣି ନା କେଉଁଥିରେ କେତେ କ'ଣ ମାର୍କ୍ ରହିଲା ଆଛା ତା'ହେଲେ ତୁମେ କ'ଣ କରିବ ବୋଲି ଭାବୁଛ ଆର୍ଟ୍ସ ନେବ ନା ସାଇନ୍ସ ନେବ ଆଛା ତା'ହେଲେ ତୁମେ ସାଇନ୍ସ କରିବ କହୁଛ ତ ସାଇନ୍ସ କଲେ ତ ଆମର ଏଠି ଭଲ କଲେଜ୍ ବି ଅଛି ଆମର ଅଟୋନୋମସ୍ କଲେଜ୍ଗୁଡ଼ିକରେ ସାଧାରଣତଃ ସାଇନ୍ସ ପାଇଁ ଭଲ ପାଠପଢା ହୁଏ ଆଉ ସେଠି ରହିବା ପାଇଁ ହଷ୍ଟେଲ୍ର ମଧ୍ୟ ସୁବିଧା ରହିଛି ଆଉ ହଁ ଆମର ଏଠି ଢେଙ୍କାନାଳ ଅଛି ଢେଙ୍କାନାଳ ଅଟୋନୋମସ୍ କଲେଜ୍ ଆଉ ଯାଜପୁର ଭି ଏନ୍ କଲେଜ୍ ଏମାନଙ୍କ ଭିତରେ ତୁମେ ଯୋଉଠି ଚାହିଁଲେ ବି ହଁ ପଢ଼ାପଢି ବି ସେମିତି ଠିକ୍ଠାକ୍ ଅଛି ସେଠି ଆଉ ଲାବ୍ରୋଟେରୀ ବି ତୁମ ପାଇଁ ଲାବ୍ରୋଟେରୀ ଫେସିଲିଟି ରହୁଛି ଆଉ ତୁମର ପଇସା କ୍ଷେତ୍ରରେ ବି ମଧ୍ୟ ଟିକେ କମ୍ ରୁହେ ଆଛା ଟିଉସନ୍ ପାଇଁ ତ ସେଠି ସେ ପାଖାପାଖି ଟିଉସନ୍ ମିଳିଯାଏ ଆଉ ପଇସା ବାବଦକୁ କହିଲେ ତ ବର୍ଷକୁ ଆଠରୁ ଦଶ ହଜାର ଟଙ୍କା ଆମର ଫିସ୍ ହିସାବରେ ଖର୍ଚ୍ଚ ହୁଏ ମାନେ ମାସରେ ହଁ ସେଠି ତ ସେଠାକାର ଇନ୍ଭର୍ମେଣ୍ଟ୍ ତ ବହୁତ ଭଲ ବୁଝିହେଲା ନା ଇନ୍ଭର୍ମେଣ୍ଟ୍ ବହୁତ ଭଲ ଆଉ ସେଠି ବି ପିଲାମାନେ ବି ଯେଉଁ ପିଲାମାନେ ଅଛନ୍ତି ସେମାନେ ବି ବହୁତ ମେଳାପୀ ପିଲା ସବୁ ପିଲାମାନଙ୍କ ସହିତ ମିଶନ୍ତି ଆଉ ସାର୍ ବି ଅଛନ୍ତି ସେ ସେ ବି ବହୁତ ଭଲ ସାର୍ ଆଉ ପଢା ପଢ଼ାପଢ଼ିରେ ସେମିତି ମଧ୍ୟ ପୁରା ବଢ଼ିଆ ପଢ଼ାନ୍ତି ବି ଟାଇମ୍ ଟୁ ଟାଇମ୍ କ୍ଲାସ୍ ହୁଏ ହଁ ଠିକ୍ ଅଛି ତୁମେ ସେଠି ପକେଇଦିଅ ପ୍ରଥମେ ପକେଇ ଦେଲା ପରେ ଆଉ ତା'ପରେ ଜଣାଇବ ଆଉ ତୁମର ହେଲା କି ନ ହେଲା ଜଣାଇବ ଯାହା ବି ସୁବିଧା ଅସୁବିଧା ହେଲା ଟିକେ ଟିକେ ଜଣାଉଥିବ ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ସେ ସାର୍ଙ୍କ ସହିତ କଥା ହେଇଯାଉଛି ଆଉ ସାର୍ଙ୍କୁ ବି ଏୟା କହିଦେଉଛି ଯେ ଆମର ପିଲା ଜଣେ ଆସିବ ଆଉ ସେ ବିଷୟରେ ସବୁ ଡିଟେଲ୍ସ ମୁଁ ତୁମକୁ ପଚାରିକି ଜଣେଇବି ଆଉ ହଉ ଠିକ୍ ଅଛି ରଖ